ଭାରତୀୟ ଗଣମାଧ୍ୟମ ଦ୍ୱାରା ଆମେ ସମସ୍ତେ ଜିନିଷ ଜାନିପାରୁସୁଁ ଗଣମାଧ୍ୟମ ହେଉଛି ଆମ ସମ୍ବିଧାନରେ ଚତୁର୍ଥ ସ୍ତମ୍ଭ କୁହାଯାଏ ଆମ ସମ୍ବିଧାନର ଏହାକୁ ଚତୁର୍ଥ ସ୍ତମ୍ଭ କୁହାଯାଏ କାହିଁକିନା ଏହା ସବୁ ସମୟରେ ଆମକୁ ସତ ଖବର ଦେଇଥାଏ ଆମେ ଦେଖୁ ଶୁଣୁ ବିି ସବୁ କଥା ଆମେ ଘରେ ବସିକି ଜାଣିପାରସୁଁ ଏବଂ ଆମକୁ ସବୁ ସତ କଥା ଦେଖାସି ହେଲେ ରାଜନୈତିକ ଦଳ ମାନଙ୍କର ଦ୍ୱାରା ଏହା ଖରାପ ହୋଇଯାଇଛେ ବେଳେ ବେଳେ ଯାହାକି ଖରାପ

ଆମେ ଘରେ ଥାଇକି ପେପର୍ ଆନସୁଁ ଯାହାକି ସମାଜ ସମ୍ବାଦ ଧରିତ୍ରୀ ହିନ୍ଦୁ ସମାଜ ସମ୍ବାଦ ହିନ୍ଦୁ ସମ୍ବାଦ ଏହା ଓଡ଼ିଆ ଜାତି ଆଏ ଏହି ପତ୍ରିକା ମାନଙ୍କର ଦ୍ୱାରା ଆମେ ସବୁ ଜିନିଷ୍ ଜାନିପାରସୁଁ ଭିଡ଼ିଓରେ ଆମେ ଘରେ ବସିକି ସବୁ ଜିନିଷ୍ ଦେଖି ପାରସୁଁ